ହଁ ହଁ ଆପଣ ବି ଆସୁଛନ୍ତି ନା କ'ଣ ମୁଁ ତ ପ୍ରାୟ ଘର ସାମାନ୍ ସେଇଡ଼ା ଦେଖେ ଆଉ ଯଦି କ'ଣ ଏମ୍ରୋଡ଼ୋରି ହ୍ୟାଣ୍ଡଲୁମ୍ କ'ଣ ଥିବ ସେଇଟା ବି ଭଲ ବାକି ଏଥର କ'ଣ କ'ଣ ଆସୁଛି ବାଲି ଯାତ୍ରାରେ ନୂଆ ନୂଆ ସେହି ହିସାବରେ ଦେଖିକି ନା କିଣିଲେ ଭଲ ଥିବ ହଁ ହଁ

ହଁ ଏଥର ବାଲି ଯାତ୍ରା ଚଣାଚୁଣି ଭଲ ହେଇଛି ବାକି ବାହାରୁ ସାମାନ୍ଗୁଡ଼ିକ କେତେ କ'ଣ ଆସିଛି ସେଇଟା ତ ଜଣା ନାହିଁ ଯାହା ଯାଇକି କିଣିଲେ ହିଁ ଜଣା ପଡ଼ିବ ତାହିଁରେ ଆଜିକାଲିର ରେଟ୍ ଯେମିତି ରେଟ୍ ଉପରେ ବି ଇମ୍ପୋଟାଣ୍ଟସ ଦେବାର ଅଛି କେତେ ବଢ଼ିଛି କେତେ ନାହିଁ ଆଉ କେତେ କାଟିକି ନା ତାଙ୍କେ ପରସେଣ୍ଟଜ୍ ହିସାବରେ ଦେଉଛନ୍ତି ତ ସେହି ହିସାବରେ ଖାଇବା ପିଇବା ତ ସେ ସେମ୍ ଏକା ବୋଧେ ନା ନୂଆ କ'ଣ ଆସିବ ହଁ ହଁ ତ ହଁ ସେହି ହଁ ଆଉ ଶୁଣାଶୁଣି ସେହି ମହିଳାମାନେ ତାଙ୍କ ହ୍ୟାଣ୍ଡିକ୍ରାପ୍ଟର କ'ଣ କ'ଣ ସାମାନ୍ ଆଣିଥିବେ ପୁଣି ଆଉ ଆଚାର ପାମ୍ପଡ଼ ସେ ସବୁ ଆଉ ଆଣି ମୁଁ ସେହି ସେକ୍ସନ୍ ଯାଇନି ବାକି ହ୍ୟାଣ୍ଡଲୁମ୍ ସେହି ଶାଢ଼ୀ ଫାଡ଼ି ସେତିକି ଯାଏ ଦେଖିଛି ବାକି ଆଜିକାଲି ଯାହା ଆଉ ଟିକେ କ'ଣ ନୂଆ ନୂଆ କ'ଣ ଆସିଛି ସେ ସବୁ ଉପରେ ନଜର ପକାଇଲେ ହେବ ହଁ ସେଗୁଡ଼ାକ ଆଜି ଗଲେ ସେଇଟା ଦେଖି ହେବ ଆଉ ଆପଣ ବି ଦେଖନ୍ତୁ ମୁଁ ବି ଦେଖେ ଯାଇକି ହଁ ହଉ ରହିଲି